ହ୍ୟାଲୋ ଆମେ ସମ୍ବଲପୁରର ସମଲେଶ୍ୱରୀ ମନ୍ଦିର ଯିବାକୁ ଚାହୁଁଥିଲୁ ଆପଣ ଯାଇପାରିବେ ଆଉ ସେଇଠୁ ଆମେ ପନ୍ଦର ଜଣ ଅଛୁ ସେଠି ସକାଳ ଆମେ ଏକ ତାରିଖରେ ଜୁଲାଇ ଏକ ତାରିଖରେ ଯିବାକୁ ଚାହୁଁଥିଲୁ ଆଉ ସ ସକାଳ ଭୋରୁ ସକାଳ ଛଅଟାରୁ ବାହାରି ପଡ଼ିବୁ ସକାଳ ଛଅଟାରୁ ବାହାରିକି ଆମେ ସମଲେଶ୍ୱରୀ ମନ୍ଦିର ବୁଲାବୁଲି କରିକି ପୁଣି ଘରକୁ ଫେରି ଆସିବୁ ଆପ ଆମ ଘର ହେଲା ରାଉରକେଲା ଆଉ ରାଉରକେଲାରୁ ବାହାରିକି ଯିବୁ ଆପଣ ନେଇକି ପୁଣି ଆଣିକି ଆମକୁ ଛାଡ଼ିବେ କେତେ ସମୟ କଣ ବୁ ବୁଲିବୁ ସେଇ ହିସାବରେ ଆମକୁ କେତେ ଟଙ୍କା କଣ ପଡ଼ିବ ଆପଣ ଟିକେ କହିବେ କହିକି ଆମ ସେ ବିଷୟରେ ଆମକୁ ଟିକେ ଜଲ୍ଦି କହିବେ